ହଁ ମାଛ ଧରାକୁ ବୃତ୍ତି ଭାବରେ ଭଲ ଏବଂ ସହଜ କରିବା ପାଇଁ ହେଲେ ମୁଁ ସରକାରଙ୍କଠାରୁ ସହାୟତା ନିହାତି ଆବଶ୍ୟକ କାହିଁକିନା ଆମକୁ ଜାଲ କିଣିବାକୁ ପଡ଼ିଥାଏ ଯଦି କିଛି ସରକାରଙ୍କ ତରଫରୁ ପଇସା ମିଳିଯାଏ ଜାଲଟା ଆମେ କିଣିପାରିବା ଆଜି କାଲିତ ବହୁତ ଦାମ୍ ହୋଇଗଲାଣି ଆଉ ଆମର ଯେମିତି ନେଉ ଗୋଟିଏ ଗୋଟିଏ ଡଙ୍ଗା ତିଆରିଆକୁ ହେଲେ ମେସିନ୍ ଡଙ୍ଗା ଦୁଇଲକ୍ଷ ତିନିଲକ୍ଷ ଏମିତି ଖର୍ଚ୍ଚ ହେଉଛି ତା' ପାଇଁ ମଧ୍ୟ ଯଦି ସେଇଟା ସରକାରଙ୍କ ତରଫରୁ କିଛି ମିଳିଯାଏ ଆମେ ମିଳୁଛି ମଧ୍ୟ ଆଉ ଆମେ ସେଇଟା ତିଆରି କରିଦେଲା ପରେ ଆମକୁ ମାଛ ଧରିବାକୁ ଆଉ ଆମ ଜୀବିକା ନିର୍ବାହରେ କୌଣସି ଅସୁବିଧା ହୁଏ ନାହିଁ ଆଉ ଆମେ ତା' ଦେହରେ ଯାହା ମେସିନ୍ଟି ଲଗାଇଦେଇକି ଡଙ୍ଗା ନେଇକି ମଝିକି ଯାଇ ମାଛ ଧରିକି ଆଣୁ ତେଣୁ ସରକାରଙ୍କର ବିନା ସାହାଯ୍ୟରେ ଆମେ କିଛି ବି କରିପାରୁନାହୁଁ ଯଦି ସେ ଆଉ ଟିକିଏ ବି ଆମ ପ୍ରତି ଧ୍ୟାନ ଦେବେ ଦୃଷ୍ଟି ଦେବେ ଆମେ ମାଛ ଭଲ ଭାବରେ ଧରିପାରିବୁ ଏବଂ ସୁବିଧାରେ ଚଳିପାରିବୁ